ଆଜ୍ଞା ମୋର ବ୍ୟବସାୟ ପାଇଁ ବହୁତ ଚେଷ୍ଟା ଚାଲିଛି କିନ୍ତୁ ପଇସା ଅଭାବରୁ ମୁଁ ବଡ଼ ବ୍ୟବସାୟ କିଛି କରିପାରୁନି ଆଜ୍ଞା ଚାଷବାସ କରି ଚଳୁଛି ତେଣୁକରି ମୋର ଟିକିଏ ସଞ୍ଚୟ ବହୁତ କମ୍ ଆଜ୍ଞା ମୁଁ ସେଥିରେ ଖାଇବି ପିନ୍ଧିବି ଲଗାଇବି ଭଲ ମନ୍ଦ ସବୁକିଛି କରୁଛି ଆଜ୍ଞା ବ୍ୟବସାୟ ପାଇଁ ପଇସା ହୋଇପାରୁନି ଆଉ ଅଳ୍ପ କିଛି ସଞ୍ଚୟ କରିଛି ଆଉ ଫୁଲ୍ ତ ହୋଇପାରୁନି ତେଣୁ କରି ବ୍ୟବସାୟରେ ପଇସା ଅଧିକ ନହେଲେ ଆଜ୍ଞା କୌଣସି ବ୍ୟବସାୟ କରିହେବନି ଆଜିକାଲି ପଇସା ବହୁତ ଦରକାର ଆଜ୍ଞା ଚାଷରେ କ'ଣ ଆଜ୍ଞା ଆମେ ଚଳିଯାଉଛୁ ସେ ଦୁଃଖ କଷ୍ଟେ ତେଣୁକରି ଏମିତି ଅଭାବରେ ଅଛୁ ଆଉ